ଆମ ଅଞ୍ଚଳର ସର ବିଧାୟକ ହେଉଛନ୍ତି ସନାତନ ବିଜୁଳି ଏବଂ ସରପଞ୍ଚ ହେଉଛନ୍ତି ଚୈତନ୍ୟ ହେମ୍ରମ ସନାତନ ବିଜୁଳି ବିଜେପି ବିଜେପିରୁ ପ୍ରତିଦ୍ୱନ୍ଦିତା କରି ଜିତିଛନ୍ତି ଆଉ ବିଧାୟକ ହେଇଛନ୍ତି ଆଉ ସେ ସଂଖ୍ୟା ଗରିଷ୍ଠତା ହାସଲ କରି ଜିତିଛନ୍ତି ଅବଶ୍ୟ ତେଣୁ ଆମେ ସମସ୍ତେ ତାଙ୍କୁ ଜିତେଇଛୁ ସେ ଆମର ବହୁତ ଚିହ୍ନା ପରିଚୟ ହିସାବରେ ସେ ଆମକୁ ଗାଁର ବହୁତ କାମ କରିଛନ୍ତି ଗାଁର ଉନ୍ନତି ପାଇଁ ରାସ୍ତା ଘାଟ ପାଣି ସବୁ ସେ ତାଙ୍କ ଫଣ୍ଡରୁ ଏମ ଏଲ ଏ ଫଣ୍ଡରୁ ପଇସା ଟଙ୍କା ଆସିକି କାମ ହେଇଛି ଏସବୁ କାମ ପାଇଁ ସରପଞ୍ଚ ତାଙ୍କ ପଇସା ତାଙ୍କ ହେଡ଼ରୁ ଏମ ଏଲ ଏ ହେଡ଼ରୁ ପଇସା ଆଣିକି କାମ କରିଛନ୍ତି ସରପଞ୍ଚ ତାଙ୍କ କାମରେ କୌଣସି ଅବହେଳା କରିନାହାନ୍ତି ସରପଞ୍ଚ ଗାଁର ରାସ୍ତା ଗାଁର ସଫା ସୁତୁରା ଏନାର୍ଜିଅସ ଗଛ ଲଗା ଗଛ ଚାରା ରୋପଣ ଜଙ୍ଗଲ ସବୁ ସେ ସରପଞ୍ଚ ଦାୟିତ୍ୱ ନିଅନ୍ତି ସେ ଗାଁରେ ଏନଆର୍ଜିଅସ ପାଖରୁ ରାସ୍ତାଘାଟ ପୋଖରୀ ଖୋଳା ଆଉ ସମସ୍ତେ ଘର ଇନ୍ଦିରା ଆବାସ ଘର ସବୁ ଯୋଗାନ୍ତି କାରଣ ସେ ଆମର ବହୁତ ଉନ୍ନତି ଲୋକମାନଙ୍କ ଉନ୍ନତି ପାଇଁ ସିଏ ବହୁତ ଭଲ କାମ ଅବଶ୍ୟ କରନ୍ତି ତେଣୁ ମୁଁ କହୁଛି ସିଏ ବହୁତ ଭଲ ସରପଞ୍ଚ ଆଉ ବିଧାୟକ ବି କୌଣସି କାମରେ ହେଳା କରନ୍ତି ନାହିଁ କୌଣସି ଆମର ଗାଁ ଅଞ୍ଚଳରେ ଆମ ଅଞ୍ଚଳରେ କୌଣସି ମିଟିଂ ହେଲେ ଆମେ ସରପଞ୍ଚକୁ ବିଧାୟକୁ ଡାକିଥାଉ ଆଉ ସେମାନେ ଆସି ଅବଶ୍ୟ ପହଞ୍ଚନ୍ତି ଲୋକମାନଙ୍କୁ ସେବା କରନ୍ତି ତେଣୁ ସେମାନେ ବହୁତ କାମରେ ସାହାଯ୍ୟ କରନ୍ତି ଲୋକମାନଙ୍କୁ ସରପଞ୍ଚଙ୍କ ନାମ ହେଉଛି ଚୈତନ୍ୟ ହେମ୍ରମ ଆଉ ବିଧାୟକଙ୍କ ନାମ ହେଉଛି ସନାତନ ବିଜୁଳି ଆଉ ସେମାନେ ତାଙ୍କ କାମରେ କୌଣସି ଅବହେଳା କରନ୍ତି ନାହିଁ ଲୋକମାନଙ୍କର ସେବା କରନ୍ତି ଆଉ ସେମାନେ ବିଧାୟକ ହେଇ ମଧ୍ୟ ତାଙ୍କର କୌଣସି ଗର୍ବ ନାହିଁ ସେମାନେ ଲୋକମାନଙ୍କ ନିଜର ବୋଲି ଭାବିକି କାମ କରନ୍ତି ଆଉ ରାସ୍ତାଘାଟ ବିଜୁଳି ଇଲେକ୍ଟ୍ରି ଆଉ ଘର ଇନ୍ଦିରା ଆବାସ ଘର ପୋଖରୀ ଖାନନ ଆଉ ସବୁଥିରେ ତାଙ୍କର ଅବଦାନ ରହିଛି ତେଣୁ ଆମେ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛେ ଆଉ ଆଉ ୟା ୟା ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ସିଏ ବିଧାୟକ ଭାବରେ ସେ ଜିତିବେ ମୋର ଆଶା ଆଉ ଭରସା ତେଣୁ ଆମେ ମଧ୍ୟ ଆମେ ତାଙ୍କୁ ହିଁ ଭୋଟ ଦବା ଆଉ ସରପଞ୍ଚ ମନ୍ତ୍ରୀ ଶ୍ରୀ ଚୈତନ୍ୟ ହେମ୍ରମ ମୋର ଭାଇ ଭଳିଆ ସେ ମଧ୍ୟ ଭଲ କାମ କରନ୍ତି ତାଙ୍କୁ ମଧ୍ୟ ଏହି ଆସନ୍ତା ନିର୍ବାଚନରେ ଆମେ ତାଙ୍କୁ ଜିତାଇବୁ ବୋଲି ଭାବୁଛେ ଏତିକି କହୁଛି ଧନ୍ୟବାଦ